ମୁଁ ଯଦି ଯେକୌଣସି ଗୋଟିଏ ତରକାରୀ ପ୍ରସ୍ତୁତ କରିଥାଏ ଯଦି ସେହି ତାରକାରୀର ସ୍ୱାଦ ଠାରୁ ଅଧିକ ହଳଦୀ ପଡ଼ିଯାଇଥାଏ ତେବେ ମୁଁ ସେଠି ସେହି ତରକାରୀରେ କଦଳୀ ପତ୍ର ଅଳ୍ପ କିଛିଟା ଆଣିକି ସେ ତରକାରୀ ରେ ପକେଇଥାଏ ଯାହାକି ସେହି ସ୍ୱାଦ ଅନୁସାରେ ତରକାରୀ ର କଦଳୀ ପତ୍ର ଟି ହଳଦୀ ଅଂଶ ଭିଡ଼ି ନେଇଯାଇଥାଏ ଯାହାକି ତରକାରୀ ଆମର ସ୍ୱାଦ ଲାଗିଥାଏ ଏବଂ ଯଦି ଲୁଣ ର ପରିମାଣ ଅଧିକ ହୋଇଥାଏ ତେବେ ଆମେ ତରକାରୀ ର ଶେଷରେ କିଛି ଗରମ ପାଣି କରି ସେଥିରେ ପକେଇଥାଉ ଯାହାକି ତାରକାରୀର ଲୁଣ ର ପରିମାଣ ଠିକ୍ ଆସିଥାଏ ଏହିପରି ଭାବରେ ଖାଦ୍ୟର ଆମର ନଷ୍ଟ ହୋଇନଥାଏ ତେଣୁ ସେ ଲୋକମାନେ ଭଲ ଭାବରେ ଖାଦ୍ୟ କୁ ଖାଇଥାନ୍ତି